ଆମ ଗାଁରେ ଡ୍ରେନେଜ୍ ବ୍ୟବସ୍ଥା କହିଲେ ବହୁତ ଖରାପ କାରଣ ଏଠାରେ ଲୋକମାନେଙ୍କର ସଟେଜ୍ ଜାଗା ଅନୁସାରେ ପାଣି ନିଷ୍କାସନ କରିବା ବହୁତ ଅସୁବିଧା ବି ହେଉଅଛି ତେଣୁ ଏହାକୁ ସରକାର ଧ୍ୟାନ ଦେବା ନିହାତି ଦରକାର କିନ୍ତୁ ଏପର୍ଯ୍ୟନ୍ତ ଆମର କି ସେପରି କିଛି ବ୍ୟବସ୍ଥା ହୋଇନାହିଁ ତଥାପି ବହୁତ ଚେଷ୍ଟା ପରେ ବି ଦୁଇଟା ତିନିଟା ଜାଗାରେ ଆମ ଗାଁ ଭିତରେ ଡ୍ରେନେଜ୍ ବ୍ୟବସ୍ଥା ହୋଇଅଛି କିନ୍ତୁ ସେ ବି ଏତେ ଭଲ ନୁହେଁ ଲୋକ ତ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ପାଣି ନିଷ୍କାସନ ନ ହେବାରୁ ରହିକି ପାଣି ଆବର୍ଜନାମାନ ହେଉଛି ତେଣୁ ରୋଗ ବୈରାଗ ମଧ୍ୟ ହେଉଛି ଡ୍ରେନେଜ୍ ବ୍ୟବସ୍ଥାକୁ ଆମର ଏକ ଆବର୍ଜନା ନିଷ୍କାସନ କରିବା ଦୃଷ୍ଟିରେ ଦେଖିଲେ ଏହାର ଆବଶ୍ୟକତା ବହୁତ ଜରୁରୀ ତେଣୁ ସରକାରଙ୍କ ଦ୍ୱାରା ଏହା ର କିଛି ବ୍ୟବସ୍ଥା ହେବା ନିହାତି ଦରକାର ଆମ ସରପଞ୍ଚ ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି କି କୌଣସି ନଜରରେ ମଧ୍ୟ ଆଣିନାହାନ୍ତି ଏହା ଆଣିବା ନିହାତି ଆବଶ୍ୟକ ତେଣୁ ଲୋକମାନେ ଏହାକୁ ବୁଝିବ ବି ନିହାତି ଆବଶ୍ୟକ ଯେ ଏଇଟା ଦୈନନ୍ଦିନ ଜୀବନରେ କେତେ ଗୁରୁତ୍ଵପୂର୍ଣ୍ଣ ଅଟେ